ଶୀତ ଋତୁରେ

ଗଛଗୁଡ଼ାକର୍ ପତ୍ରମାନେ ଝଡ଼ବାର୍ କେ ଲାଗ୍ସି ଆର୍ ଝଡ଼୍ସି ଯେତେବେଲେ ଶୀତଋତୁ ସର୍ବାକେ ଯାଇଛି ସେତେବେଲେ ସେ ଋତୁରେ ପତ୍ରଗୁଡ଼ାକ ଝଡ଼୍ସି ଆରୁ ଖରା ଆଇଲା ଟାଇମ୍ରେ ପତ୍ରଗୁଡ଼ାକ ନା ପାଲିସି ଯେନ୍ତା କି ତା'ର୍ ମାନେ ଆମେ ସେ ପତ୍ରଗୁଡ଼ାକୁ ଆମେ ଯେନ୍ତା ଶୀତ ଋତୁରେ ଗଲା ଗଲା ବେଲ୍କେ ପତ୍ରଗୁଡ଼ାକ ଝଡ଼ି ଥିଲା ପତ୍ରଗୁଡ଼ାକ ଆମେ ସବୁ ସାଫା କରୁୁଛୁଁ ବନ୍ଧେଇ କରି ସବୁ ସାଫା କରୁଛୁଁ ଆଉ ସେ ଋତୁ ସରି ଗଲା ପରେ ଖରା ଋତୁ ଯେତେବେଲେ ଆସି ନୂଆ ପତ୍ରଗୁଡ଼ାକ ପାଲିସି ଆରୁ ସେ ପତ୍ରଗୁଡ଼ାକ ଦେଖ୍ବାର ଲାଗି ବହୁତ୍ ସୁନ୍ଦର୍ ଦିଶ୍ଛି ଆର୍ ଇ ଋତୁରେ ପତ୍ରଗୁଡ଼ାକ ସୁନ୍ଦର୍ ଦିଶି କରି କଅଁଲ ହେଇଯାସି ଆଉ ସବୁ ଋତୁରୁ ଇ ଋତୁରେ ପୁରା ସୌନ୍ଦ୍ୟର୍ଯ୍ୟ ସବୁଆଡ଼େ ବଢ଼ିଛି ବଢ଼ିଯାଛି ଦେଖାଯାଚି ଯେନ୍ତା କି ଆମକୁ ମାାନକୁ ସମସ୍ତଙ୍କୁ ବହୁତ୍ ଭଲ୍ ଲାଗ୍ସି